ଆମ ଗଛକୁ ଆମେ ଲଗାଇ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ ଗଛ ବିଶେଷଜ୍ଞ ପାଖରେ ପରାମର୍ଶ ନେଇଥାଉ ଆମ ବେତନଟିରେ ତାହା ଅଛି ବେତନଟିକେ ଗଛ ଲଗାଇବା ପରେ ଯାହା କିଛି ଅସୁବିଧା ହେଲା ଗଛ ପରାମର୍ଶ ପାଇଁ ବେତନଟି ଯାଇଥାଉ ବେତନଟି ଗଲେ କେଉଁ ସାର କେତେ ମାତ୍ରାରେ ପଡ଼ିବ ତାହା ପଚାରି ଥାଉ ପଚାରିକି ଆମେ ସବୁ ଗଛରେ ଦେଇ ଥାଉ ଯାହାଫଳରେ ଗଛର ଉତ୍ତମ ସ୍ୱାସ୍ଥ୍ୟ ହେଇଥାଏ ଫଳ ଫଳିବା ସମୟରେ କେଉଁ କେଉଁ ଜୈବ ସାର କି କେଉଁ ସାର ଦେଲେ ତାହା ଠିକ୍ ଭାବରେ ତାମାନେ ଫଳ ହବ ଫଳ ଆଉ ଝଡ଼ିବନି ତାହା ତାହା ଜାଣିବା ପାଇଁ ଆମେ କୃଷି ବିଶେଷଜ୍ଞ ପାଖରେ ପରାମର୍ଶ ନେଇଥାଏ ମୋବାଇଲ୍ ମାଧ୍ୟମରେ ମାରିଦେଲେ ସେଥିରୁ ମଧ୍ୟ ବାହାରି ଯାଏ ଯେ କେଉଁ କ'ଣ ଗଛରେ କ'ଣ ଅସୁବିଧା ହେଇଛି କ'ଣ ନାହିଁ ତାହା ଆମେ ଜାଣିପାରିଥାଉ ଓ ତାଙ୍କୁ ପଚାରି ବୁଝିଥାଉ ଯେ କେଉଁ ଔଷଧ ହେଲେ କୌଣସି ପ୍ରକାର ଧରା ଯାଉ ବିଷ ବିଷ ଦବା ପାଇଁ ପଡ଼ିବ କି କ'ଣ ଦବା ପାଇଁ ପଡ଼ିବ ତାହା ଆମେ ସେଥର ପରାମର୍ଶ ନେଇ ତା କୀଟନାଶକ ଔଷଧ କିମ୍ବା ସାରକୁ ଆଣିଥାଉ ଓ ଗଛରେ ଦଉ ଗଛକୁ ଦେଲେ ଗଛ ଭଲ ବଢ଼ିଥାଏ ଓ ତା ଗଛର ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ଠାକ୍ ରହିଥାଏ କୃଷି ବିଶେଷଜ୍ଞଠୁ ପରାମର୍ଶ ହେଲା ପରେ ଯାଇକି ଆମେ ସବୁ ପ୍ରକାର ଗଛରେ ସାର ଦେଇଥାଉ କି ଗଛ ଲଗାଇ ଗଛ ଲଗାଇବା ସମୟରେ ମଧ୍ୟ କୃଷି ବିଶେଷଜ୍ଞଙ୍କଠାରୁ ପରାମର୍ଶ ଆମେ କରିଥାଉ ଯଦି ଗଛ ଲଗାଇବା ପରେ କେଉଁ ଜିନିଷ ଦେଲେ କେତେ ମାତ୍ରାରେ କ'ଣ ପାଣି ଦବା କେବେ ପାଣି ଦବା ତାହା ମଧ୍ୟ ଆମେ ପରାମର୍ଶ କରିଥାଉ